ଆମ ଅଞ୍ଚଲରେ ଧାନ ଚାଷ କୋଳଥ ଚାଷ କାନ୍ଦୁଲ ଚାଷ ମୁଗ ଚାଷ ବିରି ଚାଷ ତା'ପରେ ଝୋଟୋ କପା ନଡ଼ିଆ ହଳଦୀ ଶଶ୍ୟ ସବୁ ପ୍ରକାର ବିଭିନ୍ନ ଡ଼ାଲି ଜାତୀୟ ତୈଳଜିବୀ ଜାତୀୟ ମୁଫଲି ମୁଫଲି ମନେ କରାଯାଏସି ପନିପରିବା ମାନେ କରାଯାଏସି ତା'ପରେ ପନିପରିବା ତା'ପରେ ଅକ୍ଟୋବର୍ ମାସେ ଆମେ